ନୃତ୍ୟ ହେଉଛି ଏକ ମନୋରଞ୍ଜନର ଖୁରାକ ସେଥିପାଇଁ ପ୍ରତି ଆମ ଅଞ୍ଚଳରେ ନୃତ୍ୟକୁ ଏକ ମନୋରଞ୍ଜନର ମାଧ୍ୟମ ମଧ୍ୟ ବନାଯାଇଛି ଆମର ଯେକୌଣସି ପର୍ବପର୍ବାଣୀ କିମ୍ବା କୌଣସି ଜାଗାରେ ଯଦି କୌଣସି ମେଳା ମହୋତ୍ସବ ପଡ଼ୁଛି ସେଠି ନୃତ୍ୟଟାକୁ ଏକ ଯେଉଁ ନୃତ୍ୟଟାକୁ ଲୋକମାନେ ବହୁତ ଭଲ ଭାବରେ ନେଇ ସେଥିପାଇଁ ସେଠି ମେଲୋଡ଼ି ପ୍ରୋଗ୍ରାମ ନୃତ୍ୟ ପ୍ରୋଗ୍ରାମ ସବୁ କରିଥାନ୍ତି କାହିଁକିନା ଆଉ ଯେକୌଣସି ଜିନିଷର ଯଦି ଏ ମାନେ ଯେତେ ଭଲ ପାଇବା ନ ଆନନ୍ଦ ନ ମିଳେ ନୁଚ ନୃତ୍ୟ ଦେଖିଦେଲେ ସମସ୍ତଙ୍କୁ ଆନନ୍ଦ ଲାଗିଥାଏ ଆଉ ଏହା ନୃତ୍ୟ ଗୋଟିଏ ଏମିତି ଜିନିଷ ଯଦି ଆମ ସମାଜ ଭିତରେ ଏହି ଜିନିଷଟାକୁ ଆମେ ଗୋଟିଏ ଭାବି ନେବା ଯେ ହଁ ଏହି ଜିନିଷଟା ଗୋଟିଏ ଏମିତି ଏକ ଜିନିଷ ତା ହେଲେ ପ୍ରତି ଲୋକ ନୃତ୍ୟ ମାଧ୍ୟମଧ୍ୟମରେ ତାଙ୍କର ଏକତାଟାକୁ ବଜାଇ ରଖିପାରିବେ ଆଉ ସମସ୍ତଙ୍କର ସମ୍ପର୍କ ମଧ୍ୟ ଭଲ ହୋଇପାରିବ